ପଶୁପାଳନରେ ବ୍ୟବହାର ହେଉଥିବା ତାଙ୍କର ଖାଦ୍ୟ ସାଧାରଣତଃ କୁଟା ଘାସ ତାପରେ ରହିଲା ଆପଣଙ୍କର ଦାନା ମକା ଆଉ ରହିଲା ଗୋଟେ ଭୁସି କୁହନ୍ତି ଯେଉଁ ଗହମରୁ ଭୁସି ଆଉ ତାପରେ ଆଲଫା ଲଫା ଘାସ ଇତ୍ୟାଦି ଏ ସବୁ ଏଇ ସବୁ ଦବା ପରେ ପଶୁ ସୁସ୍ଥ ବି ରୁହେ ଏବଂ ତାପରେ ଗାଈ ମାନଙ୍କର କ୍ଷୀର ଫିର ବି ଟିକେ ଉତ୍ପାଦନ ଟା ବଢ଼ିଯାଏ ଆଉ ସେଥିରେ ଯେଉଁ ମାନେ ପ୍ରାୟେ ଘର ମାନଙ୍କରେ ପ୍ରାୟେ ରଖିଛନ୍ତି ଗୋରୁ ଗାଈ ତାହାନେ ସେମାନେ ବିଶେଷ ଲାଭଦାୟକ ଏହି ସବୁ ଖାଦ୍ୟ ଦେଲା ପରେ ହୁଅନ୍ତି ଆଉ କୁଟା ଯେତେ ଗୁଡ଼ାକ ସେଗୁଡ଼ାକ ସବୁ ଆମକୁ କିଣିବାକୁ ବି ପଡ଼େନି ସେ ସବୁ ଆମର ନିଜର ଚାଷ ବାଡ଼ି ରହିଛି ସେଇଥିପାଇଁ ସେଇ ଚାଷ ଯେଉଁ କରାଯାଉଛି ସେଥିରୁ ଆମେ କୁଟା ପାଇଲୁ ଏବଂ ଘାସ ବି ସେ ଜମି ମାନଙ୍କରେ ଯେଉଁ ଚାଷ ହୁଏ ସେ ତା ହିଡ଼ ମାନଙ୍କରେ ଘାସ ବି ଜନ୍ମ ହେଇଥାଏ ସେ ଘାସକୁ କାଟି କୁଟି କି ଆଣିକି ଆମେ ଗୋରୁ ମାନଙ୍କୁ ଦଉ ସେଇଥିରୁ ଆମର ପଶୁ ପାଳିବାରେ ସୁବିଧା ହୁଏ ତାପରେ ରହିଲା ଅଣ୍ଡା କ୍ଷୀର କଥା ଯେଉଁ କହୁଛନ୍ତି କ୍ଷୀର ତ ଆମେ ଗାଈ ରଖିଛୁ ମାନେ ଘରେ ଆମର କ୍ଷୀର ଆମେ ନିଜେ ପାଉଛୁ କ୍ଷୀର ବିକ୍ରି ମଧ୍ୟ ହଉଛି ତାପରେ ରହିଲା ଅଣ୍ଡା ସେ ତ ଘର ମାନଙ୍କରେ କୁକୁଡ଼ା ରହୁଛି ଆଜିକାରେ ଏଇ ଯେଉଁ ବନରାଜ କୁକୁଡ଼ା ସେ କୁକୁଡ଼ା ଘର ମାନଙ୍କରେ ଯଦି ରଖା ଯାଉଛି ଦଶ କୋଡ଼ିଏ ଟା କୁକୁଡ଼ା ରଖିଦେଲା ମାନେ ଆପଣଙ୍କର ବର୍ଷ ଯାକ ଆଉ ଅଣ୍ଡା କି ମାଂସର କୌଣସି ଅଭାବ ରହିବନି ସେଇ ସବୁ ସବୁ ଆମର କିଣିବାକୁ ପ୍ରାୟେ ବିଶେଷ ପଡ଼େନି ଆମର ଘର ମାନଙ୍କରେ ସବୁ ଏଇଗୁଡ଼ାକୁ ନିଜେ ନିଜେ ଆମେ ଏମାନଙ୍କୁ ଲାଳନ୍ ପାଳନ କରିବା ଦ୍ବାରା ତା ପାଖରୁ ଆମେ ମାଂସ ଅଣ୍ଡା କ୍ଷୀର ସବୁ କିଛି ତାଙ୍କ ପାଖରୁ ପାଇପାରୁଛେ ତେବେ ଆମେ ମାନେ ଏ ତାକୁ ଖାଇ ଖୁଆଇକି ସବୁ ସୁସ୍ଥରେ ଜୀବନ ଯାପନ କରୁଛେ